ଗାଁରେ ବିଜୁଳି ନଥିଲେ କିଛି କରିପାରିବା ନାହିଁ ବିଜୁଳି ଦ୍ୱାରା ଚାଷ ହେଉଛି ବିଜୁଳି ଦ୍ୱାରା ହିଁ ଆମର ସବୁ କିଛି ହେଉଛି ବିଜୁଳି ନଥିଲେ ଆମର କିଛି ବି ହେବନି କିଛି ବି ହେବନି ବିଜୁଳି ଦ୍ୱାରା ଆମର ଟାଇମ୍ କଟୁଛି ଆମର କାମ ହେଲ୍ପ ହେଉଛି କିଛି ଜିନିଷ କିଛି ଜିନିଷ ଚାହିଁଲେ କରିପାରୁଛୁ ବିଜୁଳି ବିନା କିଛି ବି କରିପାରିବାନି ଏବେ ଆମେ ନ୍ୟୁ ଟେକ୍ନୋଲୋଜି ଇଉଜ୍ କରୁଛୁ ବିନା ବିଜୁଳିରେ ତ ହେବ ନାହିଁ ବିଜୁଳି ହିଁ ଆମର ସର୍ବ ମୋଷ୍ଟ ଆମେ ବିଜୁଳି ବିନା ଆମେ କିଛି ବି କରିପାରିବାନି ବିଜୁଳି ଆମର ସବୁ କିଛି ହେଉଛି ଗାଁରେ ଚାଷ କରୁଥିବା ବେଲେ ପାଣିଟା ହେଉନି ବର୍ଷାଟା ହେଉନଥିଲେ କିନି ଆମେ ମୋଟର୍ ଚଲାଇକିନି ଚାଷଟା କରୁଛୁ ବିନା ବିଜୁଳିରେ କେମିତି ହବ ବିଜୁଳି ହିଁ ଆମର ସବୁ କିଛି କରୁଛି ବିଜୁଳି ଦ୍ୱାରା ହିଁ ଆମେ ଆଗକୁ ବଢ଼ୁଛୁ ଆମ ଦେଶ ବଢ଼ୁଛି ବିନା ବିଜୁଳିରେ କିଛି ବି ହେବ ନାହିଁ ବିଜୁଳି ହିଁ ଆମର ଗାଁ ବିଜୁଳି ଗାଁରେ ନଥିଲେ କିନି ହାହାକାର ହେଇଯାଉଛି ବିଜୁଳି ବିନା କିଛି ହେଉନି ବିଜୁଳି ବିନା କିଛି କରିପାରିବା ବି ନାହିଁ ବିଜୁଳି ହିଁ ଆମର ସବୁ କିଛି ହେଇଗଲାଣି ଯେମିତି କି ଗଛକୁ ପାଣି ନ ଦେଲେ ଯେମିତି ଗଛକୁ ପାଣି ନ ଦେଲେ କିନି ମରିଯାଏ ସେହି ପରାଗନି ଆମ ମଣିଷ ବିନା ବିଜୁଳିରେ କିଛି କରିପାରିବା ନାହିଁ ବିଜୁଳି ହିଁ ଆମର ସବୁକିଛି ହେଇଗଲାଣି ବିଜୁଳି ଦ୍ୱାରା ସବୁ କିଛି ହେଉଛି ବିଜୁଳି ଦ୍ୱାରା ସବୁ କିଛି କରୁଛୁ ବିଜୁଳି ଆମର ସର୍ବଶ୍ରେଷ୍ଠ ସବୁ କିଛିରେ ସେ ବିଜୁଳିଟା ନ ହେଲେ ହେଇ ପାରୁନାହିଁ ଆଜିକାଲି ଯେଉଁ ଟେକ୍ନୋଲୋଜି ଇଉଜ କରୁଛୁ ସେଥିପାଇଁ ବିଜୁଳି ଦରକାର ବିଜୁଳି ହିଁ ସବୁ କିଛି ହେଉଛି